ହଁ ଅଞ୍ଜଳି ହଁ କ'ଣ କହିଲେ

ବରା କ'ଣ କ'ଣ କ'ଣ କହୁଛନ୍ତି କାହା କୋଉଥିର କେତେ ରେଟ୍ କୁହନ୍ତୁ

ଏତେ ରେଟ୍ କହୁଛନ୍ତି ଆପଣ ହଁ ବହୁତ ରେଟ୍ ହୋଇଯାଉଛି ହେଲେ ବେଙ୍ଗଲୋରରେ ବହୁତ ହଁ ବେଙ୍ଗାଲୋର ହେଇକିରି ବି ବହୁତ ରେଟ୍ କମ୍ ଅଛି ଏଇଠି ବହୁତ ଓଡ଼ିଶାରେ ବହୁତ ରେଟ୍ ବହୁତ ଦାମ ବଢ଼ିଛି ଆଉ

ହଉ ଆପଣ ଯଦି ବେଙ୍ଗାଲୋରରେ ଦୋକାନ କରିବେ ତ ବହୁତ ସେଲ ହେବ ଆପଣ ଏଠିକି ଆସନ୍ତୁ ସେଠି ଦୋକାନ କରିବା ହଁ ହଁ ସାହାଯ୍ୟ କରିବା ମଣିଷ ହଁ ଆପଣ ଯୋଉଠିକି ଗଲେ ବି ତ ସେ କଲେ ଏକ୍ସପିରିଏନ୍ସ ଲୋକ ଭଲ କରିବେ ଯଦି ଭଲ ସେଲ ହେଲେ ଭଲ ଲାଭ ହେବ ଆଉ ଆପଣ ଗଲେ କରିବା ଭଲ ହେଲା ସାହାଯ୍ୟ କରି ଜଣେ ଗଲେ ତ ଜଣେ ଉପରକୁ ଉଠିବ ଆପଣ ଯିବେ ଯଦି ଭଲ ହେଲା ହଁ ହଁ ଜଣ ଜଣକୁ ଜଣେ ସାହାଯ୍ୟ ନକଲେ କେମିତି ହେବ ହଁ ମାର୍କେଟରୁ ମାର୍କଟ ଦେଖିକି ରେଟ୍ କରିବା ଆଉ ଏ ଏଇଠି କମ୍ ରେଟ୍ ବଲେ ଏଇଠି ବେଶୀ ରେଟ୍ ହୋଇଯାଉଛି ହଉ ହଁ ଗୋଟେ କଲ୍ଟେ ଆସିଲାଣିି ରଖୁଛି